ଆମର ଅଞ୍ଚଳର ମାଟିପତ୍ର କଳାର ବିକାଶ ଅଧିକ ଏ ଅଞ୍ଚଳରେ ମାଟିହାଣ୍ଡି ମାଟିଆ ସୁରେଇ ଦୀପ ଇତ୍ୟାଦି କୁମ୍ଭାରମାନେ ଖୁବ୍ କୌଳରେ ଗଢ଼ନ୍ତି ଏବଂ ସେମାନଙ୍କର ଏଥିରେ ଖୁବ୍ ଦକ୍ଷତା ଅଛି ସେମାନେ ଏହାକୁ ନିଜର ବୃଦ୍ଧି ଭାବେ ଭାବନ୍ତି ଖୁବ୍ ରୋଜଗାର କରନ୍ତି ପାଖ ଗାଁମାନଙ୍କରେ ନେଇ ସବୁ ବିକ୍ରି କରନ୍ତି ଏଠାକାର ଲୋକମାନେ ସେମାନଙ୍କ ଜିନିଷପତ୍ର ବହୁତ ଆଗ୍ରହ ଥାଏ ସେମାନେ ଲୋକମାନଙ୍କର ବିବାହ ଘର ବ୍ରତ ଓଷା ପୁନେଇ ଜିନିଷପତ୍ର ମଗାଇ ଦିଅନ୍ତି ଆଉ ମଧ୍ୟ ମୂର୍ତ୍ତି ତିଆରିରେ ସେମାନେ ବହୁତ ଦକ୍ଷ କାରିଗର ଗଣେଶ ମୂର୍ତ୍ତି ସରସ୍ଵତୀ ଖୁଦୁରୁକୁଣି ଓଷାରେ ସେମାନେ ଏ ଅଞ୍ଚଳରେ ସବୁ ପାରକୁ ସେ ଘୋଷାଇଥାନ୍ତି ଏଭଳି ମୂର୍ତ୍ତି ଗଢ଼ନ୍ତି ଯେ ଦେଖିଲେ ଆଖି ଲାଖିଯାଏ ସେ ବହୁତ ରୋଜଗାର କରନ୍ତି ଏବଂ ଲୋକମାନଙ୍କର ମୂର୍ତ୍ତି ପ୍ରତି ବହୁତ ଆଦୃତ ଥାଏ ଲୋକମାନେ ବହୁତ ଖୁସି ହୁଅନ୍ତି